ମୁଁ ବହୁତ ଥର ଚେଷ୍ଟା କରେ ବିରିୟାନୀ କରିବାକୁ କିନ୍ତୁ କରି ପାରେ ନାହିଁ ବହୁତ ଥର ଚେଷ୍ଟା କଲା ପରେ ମୁଁ ନିଜକୁ ଚ୍ୟାଲେଞ୍ଜ କରିଥିଲି ତାପରେ ମୁଁ ଆମ ଘରେ ବିରିୟାନୀ କରିବା ପାଇଁ ସବୁ ସାମଗ୍ରୀ ବଜାର ରୁ ନେଇ ଆସିଲି ତାହା ପରେ ରୋଷେଇ କରିବା ଆରମ୍ଭ କଲି ସବୁ ମସଲା ଫସଲା ପକାଇ ତିଆରି କଲି କରିବା ପରେ ସେଇ ଥରକ ମୋର ସଫଳ ହୋଇଥିଲା ଆଉ ବହୁତ ଭଲ ମଧ୍ୟ ହୋଇଥିଲା ସମସ୍ତେ ଖାଇବାକୁ ପସନ୍ଦ କଲେ ଆଉ ମୋତେ ସମସ୍ତେ ଭଲ କହିଲେ